ମୋର ପ୍ରିୟ ସ୍ୱିମିଂ ଆମ ଗାଁ ପୋଖରୀ ପୋଖରୀରେ ଆମେ ଗାଧାଇବା ଦ୍ଵାରା ସାଙ୍ଗସାଥି ମିଶିକିରି ଗାଧଉ ଡିଆଁ କୁଦା କରୁ ପୋଖରୀରେ ଗାଧଉ ଏବଂ ଗାଧୋଇଲେ ଆମକୁ ବହୁତ ଖୁସି ଲାଗେ ପହଁରିବାକୁ ମଧ୍ୟ ଭଲ ଲାଗେ ବହୁତ ବଡ଼ ପୋଖରୀଟା ସମସ୍ତେ ଆସନ୍ତି ଗାଧୋଇବାକୁ ବହୁତ ଦୂର ଦୂର ଜାଗାରୁ ବି ଆଉ ଏହି ଜାଗାରେ ପାଣି ସବୁବେଳେ ଥାଏ ଥଣ୍ଡା ରୁହେ ଆଉ ପାଣି ନିର୍ମଲ ରୁହେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଆଉ ଏହି ଜାଗାରେ ଆମେ ଗାଧୋଇକି ଖୁସି ଅନୁଭବ କରୁ